ମୁଁ ପ୍ରେସର କୁକରରେ ରୋଷେଇ କରେ କଡ଼େଇ ରେ ବି କରେ କଡ଼େଇରେ କଲେ ଟିକିଏ ଡେରିହେବ ରୋଷେଇଟା ତାକୁ ବସିକି କରିବାକୁ ଟିକିଏ ଟାଇମ୍ ଦରକାର ହେଉଛି ବି ସେଇଟା ଭଲ ଲାଗେ ପ୍ରେସର କୁକରରେ କଲେ ସେଇଟା ଶୀଘ୍ର ହୋଇଯିବ ବି ସେଇଟା ଟିକିଏ ସ୍ୱାଦଟା ଅଲଗା ଲାଗିବ ଆଉ ସେ ତାପରେ ସେଇଟା ହେଉଛି ପ୍ରେସର କୁକର ଟା ଟିକିଏ ଶୀଘ୍ର ଶୀଘ୍ର ହୋଇଯିବ କଡ଼େଇଟାରେ ଟିକିଏ ଲେଟ୍ ହେବ ଆଉ ତା ସ୍ୱାଦଟା ଟିକିଏ ଭଲ ଲାଗିବ ଶୀଘ୍ର ହୋଇଯାଏ ପ୍ରେସର କୁକରଟା କଡ଼େଇଟା ଟିକିଏ ଲେଟ ହୁଏ ଅଳ୍ପ ଗ୍ୟାସ୍ ରେ ପ୍ରେସରରେ ଶୀଘ୍ର ଶୀଘ୍ର ହୋଇଯାଏ